ହ୍ୟାଲୋ ହାଲୋ ଆଶିଷ ସାର୍ କହୁଛନ୍ତି କି ଆଜ୍ଞା ଆଶିଷ ସାର୍ ଲାଲବାଗ ଥାନା ଲାଲବାଗ ଥାନାରୁ କହୁଛନ୍ତି ଆଶିଷ ସାର୍ ମୋର ଗୋଟେ ବ୍ୟାଗ୍ ମିସିଂ ହେଇଯାଇଛି ମୁଁ ଗୋଟେ ଏଫ ଆଇ ଆର୍ ଦେଇଥିଲି ସେ ଦୁଇ ଦିନି ତଳେ ଦେଇଥିଲି ଏଫଆଇଆରଟା ଏଫଆଇଆରଟା ଦେଇଥିଲି ଯେ ମୋର ଏଫଆଇଆରଟା ରେଜିଷ୍ଟ୍ରେସନ କରିଛନ୍ତି ଆଉ ମୋର ହେଉଛି ବ୍ୟାଗ୍ ଭିତରେ ଥିଲା ଏ ଟି ଏମ୍ କାର୍ଡ଼ ଆଧାର କାର୍ଡ଼ ଆଉ କିଛି ଟଙ୍କା ଥିଲା ଏମିତି ହେଉଛି ମିସିଂ ହେଇଯାଇଛି ହଜେଇଥିଲି ହାଇକୋର୍ଟ ପାଖାପାଖି ରଙ୍ଗ ଥିଲା ଅରେଞ୍ଜ କଲର ଇମ୍ପୋଟାଣ୍ଟ ଆଧାର କାର୍ଡ଼ ପ୍ୟାନ୍ କାର୍ଡ଼ ହେଉଛି କିଛି ଟଙ୍କା ଥିଲା ଏଫ ଆଇ ଆର ଦେଇଛି ମୁଁ ଦୁଇ ଦିନ ହେଲା ଦେଇଥିଲି ଏଥର ଆମର ଏଥର ରେଜିଷ୍ଟ୍ରେସନ ହେଇନି ଏପର୍ଯ୍ୟନ୍ତ ମୁଁ ବ୍ୟାଗ୍ ପାଇନି ଇନକ୍ୱାରୀ ହେବ ଯେ ମୋର ବ୍ୟାଗ୍ଟା ନିହାତି ଦରକାର ହେଲେ ମୋର ଅର୍ଜେଣ୍ଟ ହେଉଛି ଇଏ ଗୁଡ଼ାକ ଥିଲା ହଉ ଆପଣ ହେଉଛି କରନ୍ତୁ

ବାଲିଯାତ୍ରାରେ ମୁଁ ଦେଇଥିଲି ଆଉ କ'ଣ କରିବ ଚୋର ତ ଧରି ପାରୁନ କିଏ ନେଲା ପୁଣି ହେଉଛି ଆମେ ହେଉଛି ମୋର ସବୁ ଏଟିଏମ୍ କାର୍ଡ଼ ଆଧାର କାର୍ଡ଼ ଆଉ ଅନ୍ୟାନ୍ୟ ଜିନିଷପତ୍ର ସବୁ ଥିଲା ମୋବାଇଲ୍ ଥିଲା ମୋବାଇଲ୍ଟା ବି ଥିଲା ନାଇନ୍ ଏଇଟ୍ ନାଇନ୍ ଏଇଟ୍ ଫାଇଭ୍ ଥ୍ରୀ ୱାନ୍ ଜିରୋ ଫୋର୍ ଏଇଟ୍ ଥ୍ରୀ ଏଇଟ୍ ଏ ନମ୍ବରଟା ବି ମୋ ମୋବାଇଲ୍ ଥିଲା ମୋବାଇଲ୍ ମୋବାଇଲ୍ଟା ମୋର